ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ କୃଷିକୁ ଏକ ବୃତ୍ତି ଭାବରେ ବର୍ତ୍ତମାନ ଗ୍ରହଣ କରିପାରୁନାହାନ୍ତି ତଥାପି କେତେକ ଯୁବକ ଯୁବତୀ ଗୋରୁ ଚାଷ ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି ସେମାନେ ବୈଜ୍ଞାନିକ ପଦ୍ଧତିରେ ଖାଦ୍ୟ ଔଷଧ ଏଗୁଡ଼ିକ ଦେଇ ଚାଷ କରି ଉନ୍ନତ ଧରଣର ଜୀବନଯାପନ କରିବାପାଇଁ ଆଶା କରୁଛନ୍ତି ତେଣୁ ସେମାଙ୍କର କେତେକଙ୍କର ସେ ଚେଷ୍ଟା ମଧ୍ୟ ସଫଳ ହେଉଛି